ଓଡ଼ିଶାର ସ୍ୱାସ୍ଥ୍ୟ ସେବାକୁ ନେଇକି ମୁଁ ନିଜେ ଏଇ ସ୍ୱାସ୍ଥ୍ୟ ସେବାର କାର୍ଡ଼୍ଟି ଆମର ବୀମା କାର୍ଡ଼୍ଟି ବ୍ୟବହାର କରିକି ଉପକୃତ ହୋଇଛି ଏବଂ ଇଏ ଯେଉଁ ଆମର ଯେଉଁ ପରିବାର ଗୁଡ଼ିକ ଅଛନ୍ତି ସେମାନଙ୍କୁ ମଧ୍ୟ ଆମେ ଏ ବିଷୟରେ ବୁଝାଉଛୁ ଏବଂ କହୁଛୁ ଯାହାକି ସ୍ୱାସ୍ଥ୍ୟ କାର୍ଡ଼୍ଟି ସବୁଆଡ଼େ କାମରେ ଲାଗୁଛି ଲୋକମାନେ ଭଲ ହଉଛନ୍ତି ଏବଂ ମୁଁ ନିଜେ ମଧ୍ୟ ମୋ ସ୍ୱାମୀକୁ ନେଇକି ଚିକିତ୍ସା କରିକି ଭଲ କରେଇଛି ଯାହାଦ୍ୱାରା ମୁଁ ବହୁତ ଖୁସି ଆମ ସରକାର ଆମକୁ ଯେଉଁ ସହଯୋଗ ଯେଉଁ ସାହାଯ୍ୟ କରିଛନ୍ତି ସେଥିପାଇଁ ତାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦଉଛି